ମୁଁ ଆମ ସ୍କୁଲ୍ରେ ପାଠ ପଢ଼ୁଥିବା ସମୟରେ ମୁଁ ଆମ ସ୍କୁଲ୍ ବାବଦରେ ଗୋଟିଏ ଗଦ୍ୟ ଲେଖିଥିଲି ତାହା ଥିଲା ଆମ ସମସ୍ତ ସ୍କୁଲ୍ ସାର୍ଙ୍କ ପାଇଁ ଆଉ ଆମର ସବୁ ବଗିଚା ଏମିତି ସମସ୍ତଙ୍କ ପାଇଁ ଗୋଟେ ସୁନ୍ଦର ଗଦ୍ୟ ଲେଖିଥିଲି ସେଥିରେ ଆମ ସ୍କୁଲ୍ର ହେଡ଼୍ ସାର୍ ବି ବହୁତ ଭଲ ପାଇଥିଲେ ମୁଁ ଗୋଟେ ଫଙ୍କସନ୍ରେ ସେଇ ଗଦ୍ୟଟି ଉପସ୍ଥାପନ କରିଥିଲି ତାହାକୁ ଶୁଣି ସମସ୍ତେ ମୋତେ ଭଲ ପାଇଥିଲେ ଆଉ ଆମର ସାର୍ମାନେ ବି ମଧ୍ୟ ମୋତେ ବହୁତ ଭଲ ପାଇଥିଲେ ଆମର ଜଣେ ହେଡ଼୍ ସାର୍ ଥିଲେ ବହୁତ ଭଲ ହେଡ଼୍ ସାର୍ ଥିଲେ ସିଏ ମୋତେ ସେଥିରେ ମଧ୍ୟ ଗୋଟିଏ ପୁରସ୍କାର ପ୍ରଦାନ କରିଥିଲେ ଯେଉଁ ପୁରସ୍କାରଟି ବର୍ତ୍ତମାନ ସୁଧା ମୁଁ ତାକୁ ସାହିତ୍ୟ ରଖିଛି ଆଉ ସେ ହେଡ଼୍ ସାର୍ ବି ମୋତେ ବହୁତ ଭଲ ପାଉଥିଲେ ମଧ୍ୟ ମୁଁ ବି ସେ ସାର୍ଙ୍କୁ ବହୁତ ଭଲ ପାଉଥିଲି ଆଉ ସେଇ ଗଦ୍ୟ ଶୁଣି ମୋ ସାଙ୍ଗମାନେ ବି ବହୁତ ମୋତେ ପସନ୍ଦ କରିଥିଲେ ଆଉ ଗୋଟିଏ କବିତା ମଧ୍ୟ ମୁଁ ଲେଖିଥିଲି ସେ କବିତାଟିକୁ ବି ଶୁଣି ସମସ୍ତେ ସ୍କୁଲ୍ର ଟିଚର୍ମାନେ ଆମ ଦିଦିମାନେ ଆଉ ଆମ ସାର୍ମାନେ ଆଉ ମୋର ଯେତେ ସାଙ୍ଗସାଥି ମାନେ ସମସ୍ତେ ମୋତେ